ପାଣି ପାଣି ମଣିଷର ନିହାତି ଦରକାର ମଣିଷର ଜୀବଜନ୍ତୁଙ୍କର ବି ପାଣି ନିହାତି ଦରକାର ପାଣି ନଥିଲେ କିଛି ହବନି ଗୋଟେ ମଣିଷ ସକାଳୁ ଉଠିଲେ ମୁହଁ ଧୋଇଲେ ବି ପାଣି ଦରକାର ରାତିରେ ଶୋଇଲା ବେଳୁକୁ ଘରୁକୁ ଗଲେ ଗୋଡ଼ ଧୋଇବା ପାଇଁ ବି ପାଣି ଦରକାର ଗୋଟେ ଶିଶୁ ଜନ୍ମ ହେଲେ ବି ତାକୁ ପୋଛାପୋଛି କରିବା ପାଇଁ ପାଣି ଦରକାର ଶୌଚ ହବା ପାଇଁ ବି ପାଣି ଦରକାର ଗାଧୁଆ ପାଇଁ ପାଣି ଦରକାର ଘରେ ରୋଷେଇ କଲାବେଳେ ବି ପାଣି ଦରକାର ଖାଦ୍ୟ ଖାଇବା ପାଇଁ ବି ପାଣି ଦରକାର ବିଭିନ୍ନ ନଦୀ ନାଳରେ ବିଭିନ୍ନ ପ୍ରକାର ପାଣି ଆସିଛି କିନ୍ତୁ ସ୍ୱଚ୍ଛ ହବା ପାଇଁ ବି ପାଇପ୍ ପାଣି ଦରକାର କି ଟ୍ୟାପ୍ ପାଣି କି ଟାଙ୍କି ପାଇଁ ସ୍ୱଚ୍ଛ ପାଣି ଦରକାର ମାଛ ମାଛ ବି ପାଣିରେ ଚାଲିଲା ବେଳେ ତାଙ୍କୁ ପାଣି ଦରକାର ପାଣି ବିନା ମାଛ ବି ବଞ୍ଚିପାରିବେନି ପଶୁମାନେ ବି କିଛି ପଶୁ ଅଛନ୍ତି ପାଣି ବିନା ବି ବଞ୍ଚିପାରିବେ ନାହିଁ ସାପ ବେଙ୍ଗ କୁକୁର ଏମାନଙ୍କୁ ବି ପାଣି ଦରକାର ଗୋଟେ ଗାଈକି ଗାଧେଇଲା ବେଳେ ବି ପାଣି ଦରକାର ଗୋଟେ ଗାଈକି ଖାଦ୍ୟ ଦେଲେ ବି ପାଣି ଦରକାର ପାଣି ନ ଥିଲେ କିଛି ହବନି ଫସଲ ବେଳେ ବି ପାଣି ଦରକାର ବର୍ଷା ନହେଲେ ଫସଲ ବି ମରିଯାଉଛନ୍ତି ସଫା କରିବା ପାଇଁ ବି ପାଣି ଦରକାର ଘର ଆରମ୍ଭ କରିବାଟା ଘର ଧୋଇବା ଯାଇକି ବି ପାଣି ଦରକାର ପାଣି ନଥିଲେ କିଛି ହବନି ପାଣି ହିଁ ଜୀବନ ଗାଡ଼ି ସଫା କରିବା ବି ପାଣି ଦରକାର ଗାଡ଼ି ଧୋଇବେ ବି ପାଣି ଦରକାର ଖାଇଲା ବେଳେ ପିଇଲା ବେଳେ ଶୋଇଲା ବେଳେ ଶୋଇଲା ବେଳେ ପାଣି ଦରକାର ନାଇଁ